ସାଂସ୍କୃତିକ କିମ୍ବା ଇଂରାଜୀ ପରି ଅନ୍ୟ ଭାଷା ଦ୍ୱାରା ଓଡ଼ିଆ ଭାଷା ପ୍ରଭାବିତ ହେଉଛି ଯେପରି ଇଂରାଜୀ ବିଦ୍ୟାଳୟ ଇଂରାଜୀ ବିଦ୍ୟାଳୟରେ ଓଡ଼ିଆ ପଢ଼ାଯାଉ ନାହିଁ କେବଳ ଇଂଲିଶ ପଢ଼ା ଯାଉଛିି ଓଡ଼ିଆର କିଛି ବିଷୟ ମଧ୍ୟ ନାହିଁ ତେଣୁ ଓଡ଼ିଆ ଭାଷା ତାହାଦ୍ୱାରା ପ୍ରଭାବିତ ହେଉଛି କୌଣସି ସ୍ଥା ବା ସ୍ଥାନକୁ ଗଲେ ଓଡ଼ିଆରେ କଥାବାର୍ତ୍ତା ହେଲେ ହୋଇପାରୁ ନାହିଁ ଅଲଗା ଭାଷାର ବ୍ୟବହାର ହେଉଛିି ଯେପରିକି ଇଂରାଜୀ ଇଂରାଜୀର ଏବେ ଆଜିକାଲି ଇଂରାଜୀର ବହୁତ ଚାଲିଛି ତେଣୁ ଓଡ଼ିଆ ଭାଷା ତା ଦ୍ୱାରା ପ୍ରଭାବିତ ହେଉଛି କୌଣସି କେତେକ ସ୍ଥାନରେ ସାଂସ୍କୃତରେ ମଧ୍ୟ କଥାବାର୍ତ୍ତା ହେଉଛିି କିନ୍ତୁ ଓଡ଼ିଆ ଭାଷାର ବ୍ୟବହାର ହେଉ ନାହିଁ ତେଣୁ ଓଡ଼ିଆ ଭାଷା ପ୍ରଭାବିତ ହେଉଛିି ଏହିପରି ଓଡ଼ିଆ ଭାଷା ଅନେକ ସ୍ଥାନରେ ବ୍ୟବହାର ଆଉ ହେଉ ନାହିଁ ସମସ୍ତ ସ୍ଥାନରେ ଇଂଲିଶ ବ୍ୟବହାର ହେଇଯାଉଛି ଇଂରାଜୀ ବ୍ୟବହାର ଦ୍ୱାରା ଓଡ଼ିଆ ଭାଷାର ବ୍ୟବହାର କମୁଛି